ଆମ ଯାଜପୁରୁ ଜିଲ୍ଲା ବିରଜା କ୍ଷେତ୍ର ନାମରେ ନାମିତ କାହିଁକିନା ଆମ ଯାଜପୁରୁରେ ବିରଜା ମନ୍ଦିର ଅଛି ଏବଂ ସେଇଠାକୁ ବହୁ ପରିମାଣରେ ବାହାରୁ ଲୋକମାନେ ଆସି ମାତାଙ୍କର ଦର୍ଶନ କରିଥାନ୍ତି ତା' ସହିତ ଆମ ଯାଜପୁରରେ ରତ୍ନଗିରି ପର୍ବତ ମଧ୍ୟ ଅଛି ଏବଂ କୁସୁମ ପୋଖରୀ ମଧ୍ୟ ଅଛି ଯେଉଁଠି ବହୁତ ଲୋକ ବାହାରୁ ଆସି ବୁଲାବୁଲି କରିବା ପାଇଁ ପସନ୍ଦ କରିଥାନ୍ତି ଏବଂ ଆମ ଜିଲ୍ଲାରେ ଛତିଆବଟ ମଧ୍ୟ ଅବସ୍ଥିତ ଯେଉଁଟାକି ଆମ ଜଗନ୍ନାଥଙ୍କର ବହୁତ ବଡ଼ ମନ୍ଦିର ତା' ସହିତ ଆମ ଯାଜପୁରରେ ଅଶୋକଝର ମଧ୍ୟ ଅଛି